ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗୁଛି ଗୀତ ସେ ପୁରା ସେ ମନ ଭିତରେ ପଶିଗଲା ଗୀତ ବହୁତ ବହୁତ ରକମ ଗୀତ ଅଛି ଯାହାକି ଓଡ଼ିଆ ଗୀତ ହିନ୍ଦୀ ବଙ୍ଗାଳୀ ଓଡ଼ିଆ ସବୁ ରକମ ଗୀତ ଅଛି ଭୋଜପୁରୀ ତା' ଭିତରେ ହିନ୍ଦୀ ଗୀତ ଭଲ ଲାଗୁଛି ଚାହା ହେ ତୁଝକୋ ଚାହୁଁଙ୍ଗା ହରଦମ୍ ମ ପୁରା ମନ ଭିତରେ ପଶିଗଲା ଏବଂ ସେ ଭୋଜପୁରୀ ଗୀତ କାମରିଆ ଗଲେ ଗଲେ ସେଟା ମିଶା ମୋ ଭିତରେ ପଶିଗଲା ଏବଂ ତା' ସହିତ ଓଡ଼ିଆ ଗୀତ ଆଜି ପାଇଁ ଏତିକି ଥାଉ ମନେ ବହୁତ ମନ ଭିତରେ ପୁରା ପଶିଗଲା କାରଣ ଯାହାକି ସେ ଗୀତ ଗୁଡ଼ିକ ବହୁତ ମୋ ପାଇଁ ସ୍ପେଶାଲ୍ ଏବଂ ସେଟା ଶୁଣିଲେ ମନ ପୁରା ଭିତରେ ପୁରା କେନ୍